ହ୍ୟାଲୋ କ୍ୟୁ ନାଇନ୍ ହୋଟେଲ୍ରୁ କହୁଛନ୍ତି କି ମୁଁ ଗୋଟେ ଖାଦ୍ୟକୁ ଫେରେଇବାକୁ ଚାହୁଁଛି କାରଣ ଖାଦ୍ୟଟା ଢାଳି ହେଇଯାଇଥିଲା ଖାଦ୍ୟଟା ଫ୍ରେଶ୍ ବି ନଥିଲା ଯାହାକି ନଥିଲା ଖୁବ୍ ତେଲିଆ ଏବଂ ଖାଦ୍ୟ ଢାଳି ହୋଇଯିବା ପାଇଁ ଜିନିଷଟା ଫେରେଇବାକୁ ଚାହୁଁଛି କାରଣ ଯେଉଁ ଖାଦ୍ୟଟା ମୁଁ ଅର୍ଡ଼ର୍ କରିଥିଲି ସେଇ ଜିନିଷଟା ଯଦି ଭଲ ନ ରହିବ ମୁଁ ସେଇ ଜିନିଷଟାକୁ କାହିଁକି ରଖିବି ଆଉ ସେଇ ଜିନିଷ ରଖିବାର ରଖିବିି କ'ଣ ପାଇଁ ଯାହାକି ଢାଳି ହୋଇଯାଇଥିଲା ଓ ସେଇ ଜିନିଷଟାକୁ ମୁଁ ଫେରେଇବାକୁ ଚାହୁଁଛି କାରଣ ଆପଣଙ୍କର ହୋଟେଲ୍ରେ ଯେଉଁ ଜିନିଷ ମୁଁ ଅର୍ଡ଼ର୍ କରିଥିଲି ସେଇ ଜିନିଷଟା ମୋତେ ତଟକା ନଥିଲାରୁ ମୁଁ ଫେରେଇବାକୁ ଚାହୁଁଛି ଆଉ ଖୁବ୍ ତେଲିଆ ଥିଲା ଯେଉଁଟାକି ମୁଁ ଲାଇଟ୍ ତେଲ ଖାଏ ଆମ ଘର ଲୋକଙ୍କର ଦେହ ଖରାପ ହବାର ଚାନ୍ସ ଅଛି ଯାହା ପାଇଁ ମୁଁ କିଛି ରିସ୍କ୍ ନବାକୁ ଚାହୁଁନି କାରଣ ଏହି ଜିନିଷଟାକୁ ମୁଁ ଫେରେଇବାକୁ ଚାହୁଁଛି ଯାହା ପାଇଁ ଆମ ଘରେ ବହୁତ ସାନ ସାନ ଛୁଆମାନେ ଅଛନ୍ତି ଏଇ ଏହି ଜିନିଷ ଯଦି ତାଙ୍କୁ ଖାଇବାକୁ ଦେବି ତା'ହେଲେ ସେମାନଙ୍କର ଦେହ ଖରାପ ହେଇଯିବ ଆଉ ଏତେ ତେଲିଆ ଜିନିଷ ଆମ ଘରେ କିଏ ଖାଉନାହାନ୍ତି ଯାହା ପାଇଁ ମୁଁ ଜିନିଷଟାକୁ ଫେରେଇବାକୁ ଚାହୁଁଛି ଆଉ ଆଉ ଏଇ ଅର୍ଡ଼ର୍ଟାକୁ କ୍ୟାନସଲ୍ କରିଦିଅନ୍ତୁ ଆଉ କ୍ଷମା କରିଦେବେ ଆମ ଆମକୁ କାହିଁକିନା ମୁଁ ଅର୍ଡ଼ର୍ଟା କ୍ୟାନସଲ୍ କରିବାକୁ ଚାହୁଁଛି